ଆମ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ସ୍ଥାନୀୟ ପରିବହନ ବିକଳ୍ପ ବସ୍ ଟ୍ରକ୍ ଅଟୋ ମୋଟରସାଇକେଲ୍ ପ୍ଲେନ୍ ସବୁ ଚାଲୁଛି ଆମେ ଆଗେ ଲୋକମାନେ ସାଇକେଲ୍ରେ ଯାଉଥିଲେ ସାଇକେଲ୍ରେ ଗଲେ ଯେଉଁଠି ଦୁଇ ଦିନ ଜାଗା ଦୁଇ ଦିନରେ ପହଞ୍ଚି ଥିଲା ଏବେ ଆମେ ବସ୍ରେ ଯାଉଛୁ ସେଇ ଦୁଇ ଦିନ ଜାଗାରେ ଆମେ ଦୁଇ ତିନି ଘଣ୍ଟାରେ ପହଞ୍ଚୁଛୁ ତା'ପରେ ଏବେ ନୂଆ ପ୍ଲେନ୍ ହେଉଛି ଆମେ ଯେଉଁ ଜାଗାରେ ବସ୍ରେ ଆମେ ଯିବୁ ସାତ ଦିନ ଜାଗାରେ ଆମେ ସାତ ଘଣ୍ଟାରେ ପହଞ୍ଚୁ ଆମ ଏଇଠି ଆମେ ବସ୍ରେ ଯିବାକୁ ଆମକୁ ଏଇଠୁ ବାଲିମାଳାରୁ ମାଲକାନଗିରି ଯିବାକୁ ଆମକୁ ପଚାଶ ଟଙ୍କା ଲାଗୁଛି ଆଉ ଏଇଠୁ ଆମେ କୋରାପୁଟ ଯିବୁ କୋରାପୁଟରୁ ଆମେ ଟ୍ରେନ୍ରେ ଯିବୁ ପ୍ଲେନ୍ରେ ଆଉ ଆମର ଏଇଠୁ ନୂଆ ପ୍ଲେନ୍ ଚାଲୁଛି ପ୍ଲେନ୍ରେ ଗଲେ ଆମର ଆହୁରି ସୁବିଧା ହବ ତା'ପରେ ଆଗେ ଲୋକମାନେ ଯେମିତି ସାଇକେଲ୍ରେ ଯାଉ ଥିଲେ ଏବେ ତ ସାଇକେଲ୍ରେ ଏତେ ଲୋକ ଯାଉନାହାନ୍ତି ଏବେ କିଛି ଆମେ ସର୍ଟକଟ୍ ଯିବା ପାଇଁ ଆମକୁ ମୋଟରସାଇକେଲ୍ ବ୍ୟବହାର କରୁ